ହ୍ୟାଲୋ କ'ଣ ଏମିତି ତେଲ ରେଟ୍ ସବୁ ବଢ଼ୁଛି ତୁମେ ଏବେ ଲିଟର୍ ପକାଇଲେ ଦେଖିଲା ବେଳକୁ ଦୁଇ କିଲୋମିଟର୍ ଯାଇନି ତେଲ ସରିଗଲାଣି ଶହେ ଟଙ୍କା ପୁଣି ନେଇଗଲ

ତୁମେ ଏମିତି କ'ଣ ମୋତେ ଲାଗୁଛି ତୁମେ ତେଲ କମ୍ କରିକି ପକେଇ ଦେଉଛ ବୋଧେ ଦେଖିଛି ଯେ କ'ଣ ଏତିକି ଲିଟରେ ତେଲ ପକାଇଲା ବେଳକୁ ଦୁଇ କିଲୋମିଟର୍ ବି ଯାଉନି ଯିବ କେମିତି ମୁଁ ତ ଏତିକି ତୁମ ପାଖରେ ତେଲ ପକାଇଲି ଶହେ ଟଙ୍କା ଦେଲି ଆଉ ଗୋଟେ ପାଖକୁ ଯାଇଛି ଆଉ ଗୋଟେ ଶହେ ଟଙ୍କା ପକାଇଲି ଏମିତି ଖାଲି ଶହେ ଶହେ ଟଙ୍କା ପକାଇକି ପକାଉଥିବି ମାନେ ଏତେ ତେଲ ରେଟ୍ ବଢ଼ିଯାଇଛି ଯେ ଲୋକମାନେ କିଛି କାମଧନ୍ଦା କରିପାରୁନାହାନ୍ତି ଖାଲି କୁଆଡେ ଯିବେ କ'ଣ ଏଥର ଲୋକମାନେ ସାଇକଲ୍ ଧରିକି ଯିବେ

ହଁ ଯେ ମୁଁ ଏଇଟା କହୁଛି ଯେ ଦେଖ ଆଗେ ତେଲ କେତେ ଶସ୍ତା ଥିଲା କହିଲେ ଏବେ ଏତିକି ତେଲକୁ ଏତେ ଏତେ ଟଙ୍କା ଆମ ଘର କେମିତି ଚଳିବ ହଁ ହଁ ଯେ ହଁ ଦେଖୁଛି ବା ସରକାର ତ ଦିନକୁ ଦିନକୁ ପେଟ୍ରୋଲ୍ ରେଟ୍ ବଢ଼େଇ ଚାଲିଲେଣି ଏଇଠି ପିଲାମାନେ ଚଳିବେ କେମିତି ପାଠ ପଢ଼ିବେ କେମିତି କୁଆଡେ ଗଲେ ବି ବସ୍ ଭଡା ବି ବଢ଼ିଗଲାଣି ପେଟ୍ରୋଲ୍ ରେଟ୍ ବଢ଼ୁଛି ତୁମ ବସ୍ ଭଡ଼ା ବି ଏଇଠୁ ଚାଳିଶ କିଲୋମିଟର୍ ଯାଇନଥିବ କହୁଛନ୍ତି ଷାଠିଏ ଟଙ୍କା ଦିଅ ପେଟ୍ରୋଲ୍ ରେଟ୍ ବଢ଼ିଛି ତୁମେ ଯେହେତୁ ପେଟ୍ରୋଲ୍ କର୍ମଚାରୀ ତୁମେ ଟିକିଏ ଗରିବ ଲୋକମାନଙ୍କ ପାଇଁ ଟିକିଏ ସୁବିଧା ସୁଯୋଗ ଦେଲେ ହୁଅନ୍ତାନି ଟିକିଏ ସରକାର ଯେହେତୁ ବେଶି ରେଟ୍ କରିଦେଉଛନ୍ତି ତୁମେ ଟିକିଏ କମ୍ କରିକି ଟିକିଏ ଲୋକମାନଙ୍କୁ ଟିକିଏ ସାହାଯ୍ୟ କଲେ ହେବନି ହଁ ହଁ ହଉ ଆଉ ହଁ ହଁ ରଖ